ସାର୍ ଆପଣ ଗାଡ଼ିଟା ଜଲ୍ଦି ଜଲ୍ଦି ଆନୁନ୍ ଡ୍ରାଇଭିଂ କରି ମୁଁ କୌଣସି ବୈତମ୍ବ୍ୟ ଜାଗାକୁ ଯାଇ ସେଥିରୁ ବିହାଗର କିମ୍ବା ବ୍ୟାଙ୍କ କିମ୍ବା ଦୋକାନ ଯେକୌଣସି ଜାଗାକୁ ଯିବି ସେ ବି ସେ ସମୟରେ ମୁଁ କିଛି ଘଟଣାର ପରିଚୟ ଜାଣିବା ପାଇଁ ଯାଇପାରିବି ତେଣୁ ସାର୍ ଆପଣ ବାତିଲ ନକରି ବିଲମ୍ବନା ନକରି ଗାଡ଼ିଟା ଜଲ୍ଦି ଆନୁନ୍ ଡ୍ରାଇଭର ଜଲ୍ଦି ଡ୍ରାଇଭର କିମ୍ବା ସ୍ଥାନୀୟ ବ୍ୟାଙ୍କ ଯେକୌଣସି ସ୍ଥାନକୁ ସ୍ଥାନକୁ ଯାଇ ଆସି ଜଲ୍ଦି କରି ମୋ ପାଖକୁ ପହଞ୍ଚନ୍ତୁ ତେଣୁ ମୁଁ ଯେଉଁ ସମୟରେ ଯେଉଁ କାରଣ ଯେଉଁ ଧାନାକୁ ଯିବି ସିଏ ଆପଣ ଜାଣିପାରିବେ ମୁଁ ଆପଣଙ୍କୁ ନିମନ୍ତ୍ରଣ କରିପାରିବି ତେଣୁ ଜଲ୍ଦି ବାତିଲ ନକରି ଜଲ୍ଦି ସମୟ ନ କଟାଇ ଆପଣ ମୋ ପାଖରେ ଆସି ପହଞ୍ଚନ୍ତୁ ମୁଁ ଡ୍ରାଇଭିଂ କରି ଆପଣ ଡ୍ରାଇଭିଂ କରି ମୋତେ ନେବାକୁ ଚେଷ୍ଟା କରନ୍ତୁ ସାର୍ ଯଦି ଆପଣ ଆସିବେ ତାହେଲେ ମୁଁ ଆପଣ ଅଟକି ମୁଁ ଜଲ୍ଦି କରି ଅଟକି ଯିମି ତେଣୁ ସେ ସମୟରେ ଆପଣ ଯେଉଁ ସ୍ଥାନକୁ ମୁଁ କହୁଛି ସେଉଁ ସ୍ଥାନକୁ ଡ୍ରାଇଭିଂ କରି ଆପଣ ତୁରନ୍ତ ଆସନ୍ତୁ ସେଥିରୁ ମୁଁ ଆପଣଙ୍କ ମନ ବହୁତ ଆଉ ମୋ ମନ ବହୁତ ଖୁସି ହେବ ଯିଏ ଡ୍ରାଇଭର ମୁଁ ମୁଁ ଜଲ୍ଦି କରି ଯଦି କହିଛି ତାହେଲେ ସେ ଆସୁନ୍ ଆସିବା କହୁଛି